ଆମ ଅଞ୍ଚଳରେ ମୁଖ୍ୟ ମିଡ଼ିଆ ଗଣମାଧ୍ୟମ ବା ମନୋରଞ୍ଜନ ଶିଳ୍ପ ଅନେକ ରହିଛି ଯେମିତିକି ଚଳଚ୍ଚିତ୍ର ଟେଲିଭିଜନ୍ରେ ଯେଉଁ ସିରିଏଲ୍ ଦେଉଛି ସବୁ ଆଉ ରେଡ଼ିଓ ଏଫ୍ଏମ୍ରେ ଗୀତ ସବୁ ଦେଉଛି ଆଉ ଡିଜିଟାଲ୍ ମିଡ଼ିଆ ମୋବାଇଲ୍ରେ ବିଭିନ୍ନ ପ୍ରକାର ଜିନିଷ ସବୁ ଦେଖୁଛନ୍ତି କିନ୍ତୁ ଲୋକମାନେ ସାଧାରଣତଃ ମୋବାଇଲ୍ରେ ଯେଉଁ ଦେଉଛି ସବୁ ଜିନିଷ ସେ ସବୁ ଦେଖିବାକୁ ପସନ୍ଦ କରୁଛନ୍ତି ମୋବାଇଲ୍ ସମସ୍ତଙ୍କ ଘରେ ଗୋଟେ ଗୋଟେ ମୋବାଇଲ୍ ସମସ୍ତେ ମୋବାଇଲ୍ ମାଧ୍ୟମରେ ୟୁଟ୍ୟୁବ୍ର ବିଭିନ୍ନ ଜିନିଷ କାହାକୁ ରୋଷେଇ କରିବାକୁ ଆସୁନଥିବ ୟୁଟ୍ୟୁବ୍ରେ ମାରିକି ସେ ରୋଷେଇ ସବୁ ଶିଖିପାରୁଛି ଆଉ କୁଆଡ଼େ କେଉଁ ରାସ୍ତା ଅଛି ନଜାଣିପାରିଲେ ବି ସେ ମୋବାଇଲ୍ ଦ୍ଵାରା ଜାଣିପାରୁଛେ ଆଉ ବିଭିନ୍ନ ପ୍ରକାର ଜିନିଷ ଅଛି ମୋବାଇଲ୍ ଦ୍ଵାରା ଡିଜିଟାଲ୍ ମିଡ଼ିଆ ଦ୍ଵାରା ସେମାନେ ବିଭିନ୍ନ ଜିନିଷ ଜାଣିପାରୁଛନ୍ତି କେଉଁ ଜାଗାରେ କ'ଣ ସବୁ ଦାର୍ଶନିକ ସ୍ଥାନ ରହିଛି କେଉଁ ଜାଗାକୁ ଗଲେ ସେଠି ଭଲ ଭଲ ଜିନିଷ ସବୁ ରହିଛି ସବୁ ଡିଜିଟାଲ୍ ମିଡ଼ିଆ ଦ୍ଵାରା ଜାଣିପାରୁଛନ୍ତି ଆଉ ଟେଲିଭିଜନ୍ରେ ବିଭିନ୍ନ ପ୍ରକାର ଧାରାବାହିକ ସିରିଏଲ୍ ଦେଉଛି ଆଧ୍ୟାତ୍ମିକ ଚଳଚ୍ଚିତ୍ର ମଧ୍ୟ ଦେଉଛି କିନ୍ତୁ ଚଳଚ୍ଚିତ୍ର ଦେଖିବା ଟିକେ କମିଯାଇଛି କିନ୍ତୁ ଏବେ ସମସ୍ତେ ଯୁବପିଢ଼ି ମାନେ କିମ୍ବା ଘରର ମହିଳା ମାନେ ଡିଜିଟାଲ୍ ମିଡ଼ିଆରେ ବହୁତ ଧ୍ୟାନ ଦେଉଛନ୍ତି ଏଇଥିରେ ସେମାନେ ବିଭିନ୍ନ ପ୍ରକାର ସିରିଏଲ୍ ଆଉ ବିଭିନ୍ନ ପ୍ରକାର ଗୀତ ସବୁ ଶୁଣୁଛନ୍ତି ମୋବାଇଲ୍ ଦ୍ଵାରା ସେମାନେ ସବୁ କାମ କରୁଛନ୍ତି ମୋବାଇଲ୍ ନଥିଲେ ସେମାନେ ଘରୁ ହିଁ ବାହାରୁ ନାହାଁନ୍ତି